ହ୍ୟାଲୋ ଡ୍ରାଇଭର୍ ସାହାବ୍ କେଉଠି ଅଛନ୍ତି ଶୀଘ୍ର ଆସନ୍ତୁ ଆମେ ଟିକେ ବାହାରକୁ ଯିବାର ଅଛି ଆଉ ଏତେ ଲେଟ୍ କରିଦେଲେଣି ଟଙ୍କା ଆଉ ଦୁଇ ତିନିହଜାର ଟଙ୍କା କହୁଥିଲେ କିଛି କମେଇ କରି କୁହନ୍ତୁ ଦୁଇ ତିନି ଶହ କମେଇ କରି କହନ୍ତୁ ଆଉ ଯିବାର ସମୟ ହୋଇଗଲାଣି ଆସନ୍ତୁ ଶୀଘ୍ର ଆଉ ପଇସା କେତେ ନେବେ ଦୁଇ ତିନି ହଜା ଦୁଇ ତିନି ଶହ ଟଙ୍କା କମେଇ କରି ହି କହନ୍ତୁ ଆପଣ ଲେଟ୍ କରିସାରିଲେଣି ସେଥିପାଇଁ ଦୟାକରି ଶୀଘ୍ର ଆସନ୍ତୁ ମୋତେ ବହୁତ ଲେଟ୍ ହେଇଗଲାଣି ଯିବାର ସମୟ ହୋଇଗଲାଣି ଆପଣ ଯେତେ ଶୀଘ୍ର ଆସିବେ ଆମେ ସେତେ ଶୀଘ୍ର ଯାଇପାରିବୁ ଆଉ ସମୟ ନ କରି ଜଲ୍ଦି ଆସିଲେ ଭଲ ହୁଅନ୍ତା ଆଉ ଯାହା ଟଙ୍କା କହିଥିଲେ ତା ଠାରୁ କିଛି ନ ହେଲେ ବି ଦୁଇ ଚାରି ଶହ କମ୍ କରି ଦେବି ଦେବି କାହିଁକି ଆପଣ ସମୟକୁ ନଷ୍ଟ କରିଦେଇ ସାରିଲେଣି ଆଉ ଶୀଘ୍ର ଆସନ୍ତୁ ଯିବାର ସମୟ ହୋଇଗଲାଣି ଶୀଘ୍ର ଆସନ୍ତୁ ଆଉ